ମହିଳାମାନେ ନୃତ୍ୟକୁ ଏକ ସଉକ ଭାବରେ ଗ୍ରହଣ କରିବାକୁ ଚାହିଁଲେ ଆଜିକା ସମୟରେ କୌଣସି ବି ମାତ୍ରେ କିଛିବି ଅସୁବିଧା ରହି ନାହିଁ ଆଗରୁ ବା ପୁରାତନ କାଳରେ ସମାଜରେ ସେମାନଙ୍କୁ ନୃତ୍ୟ ରୂପେ ଗଢ଼ି ତୋଳିବା ପାଇଁ ସେମାନେ ବହୁତ ପ୍ରକାର ଅସୁବିଧା ଓ ସମସ୍ୟାର ସମ୍ମୁଖୀନ ହେଉଥିଲେ ଏମିତିକି ସେମାନଙ୍କର ପରିବାରର ଲୋକମାନେ ମଧ୍ୟ ଜଣେ ମହିଳାଙ୍କୁ ନୃତ୍ୟ ଶିଳ୍ପୀ ଭାବେ ନିଜକୁ ଗଢ଼ି ଉଠିବାରେ ସମର୍ଥନ ମଧ୍ୟ କରୁନଥିଲେ କିନ୍ତୁ ଆଜିକା ସମୟରେ ଜଣେ ମହିଳା ଅତି ସହଜରେ ନୃତ୍ୟ ଶିଖିବା ସହ ନିଜର କଳା ପ୍ରଦର୍ଶନ କରିପାରୁଛନ୍ତି ଆଜିକା ସମୟରେ ସମୟରେ ସେମାନଙ୍କର ସମସ୍ୟା ଗୁଡ଼ିକ ହେଲା ଯଦି କୌଣସି ମହିଳାଟି ଗରିବ ବା ତଳ ବର୍ଗରୁ ଆସୁଅଛି ସେମାନଙ୍କୁ ଅର୍ଥର ବାର୍ଦ୍ଧକ୍ୟ ବା ଅର୍ଥର ସମସ୍ୟା ଉପୁଜି ଥାଏ ଯାହାଦ୍ୱାରା କି ସେମାନେ ନିଜର ନୃତ୍ୟ କଳା ଶିଖିବାପାଇଁ ଜଣେ ଭଲ ଗୁରୁଙ୍କ ପାଖକୁ ଯାଇପାରି ନଥାନ୍ତି କାରଣ ତାଙ୍କର ମାସିକ ପଇସା ଅଧିକ ଥାଏ ଏବଂ ଏହା ବ୍ୟତୀତ ସେମାନେ ନୃତ୍ୟରେ ଲାଗୁଥିବା ବିଭିନ୍ନ ପ୍ରକାର ପୋଷାକ ବା ଯନ୍ତ୍ରପାତି ବା ତାଙ୍କର ସାଜସଜା ପାଇଁ ଯେକୌଣସି ଉପକରଣ ଲାଗେ ସେ ସବୁ କିଣିବାରେ ମଧ୍ୟ ବହୁତ ଅସୁବିଧା ହୋଇଥାଏ